ଆମେ ଭଲ ଉତ୍ପାଦନ ପାଇବା ପାଇଁ ଆମେ ପଶୁମାନଙ୍କୁ ଖାଇବାକୁ ଦେଉଛୁ ଭଲ ଦାନା ଘାସ ମକା ଏବଂ ଆଲଫା ଘାସ ଓ କେବେ କେବେ ଘରର ରାତିର ଭାତ ଦେଇଥାଉ